ଆଜିକୁ ପ୍ରାୟ ଆଠଶହ ବର୍ଷ ତଳର କଥା ଲାଙ୍ଗୁଳା ନରସିଂହ ଦେବ ନାଁରେ ଜଣେ ରାଜା ଓଡ଼ିଶାରେ ରାଜୁତି କରୁ ଥାଆନ୍ତି ସେ ସୂର୍ଯ୍ୟଙ୍କର ପୂଜା ପାଇଁ ସୁନ୍ଦର ମନ୍ଦିରଟିଏ ତୋଳେଇବାକୁ ଇଚ୍ଛା କଲେ ରାଜାଙ୍କ ଆଦେଶରେ ସାରା ରାଜ୍ୟର ଅନେକ କାରିଗର ଆସି ଠୁଳ ହେଲା ସେମାନଙ୍କ ଭିତରେ ବାହାର କି ବାରଶହ ଭଲ ଭଲ କାରିଗରଙ୍କୁ ବଛାଗଲା ସେତେବେଳେ ପଥରରେ ସୁନ୍ଦର କାମ କରି ଓଡ଼ିଶାର କାରିଗରମାନେ ନାଁ କରିଥିଲେ ସେତେବେଳେ ତା ସିମେଣ୍ଟ ନଥିଲା ପଥରକୁ ଯୋଡ଼ିବା ପାଇଁ ଏକ ପ୍ରକାର ଚୂନ ବ୍ୟବହାର କରାଯାଇଥିଲା ସମୁଦ୍ର କୂଳେ ଚନ୍ଦ୍ରଭାଗା ନଦୀ ମୁହାଣରେ ଏହି ମନ୍ଦିର ତୋଳା ହେଲା ମନ୍ଦିରଟି ତିଆରି ହେଲା ଗୋଟିଏ ରଥ ଆକାରରେ ସେଥିରେ ସାତଟି ପଥର ଯୋଡ଼ା ଖୋଜା ହେଲା ମନ୍ଦିରର ସିଂହାସନରେ ରହିଲା ସୂର୍ଯ୍ୟଙ୍କର ପ୍ରତିମା ପୂର୍ବ ଦିଗରେ ସୂର୍ଯ୍ୟ ଉଇଁଲା ମାତ୍ରେ ପ୍ରଥମ କିରଣ ସୂର୍ଯ୍ୟ ମୂର୍ତ୍ତିର ପାଦ ତଳେ ପଡ଼ୁଥିଲା ଏହି ମନ୍ଦିର ନିର୍ମାଣରେ ଓଡ଼ିଶାର ବାର ବର୍ଷର ରାଜସ୍ୱ ଖର୍ଚ୍ଚ ହୋଇଥିଲା